ଆଗକାଳର ଚାଷୀ ଭାଇମାନେ ଲଙ୍ଗଳ କୁଦାଲି ଖୁର୍ପି ବ୍ୟବହାର କରି ଚାଷ କାମ କରୁଥିଲେ ଆଜିକାଲି ଆମ ସବୁ ଚାଷୀ ଭାଇମାନେ ନୂଆ ନୂଆ ଯନ୍ତ୍ରପାତି ବାହାରି ଥିବାରୁ ଯେପରି ଟ୍ରାକ୍ଟର୍ ଧାନ କଟା ମସିନ୍ ଯେଉଁଥି ବା ପାଇଁ ଟ୍ରାକ୍ଟର୍ ଲଙ୍ଗଳ

ଆମ ପହ୍ଲା ରୁଇବା ପାଇଁ ପହ୍ଲା ରୁଆ ମେସିନ୍ ମଧ୍ୟ ବ୍ୟବହାର କରୁଛନ୍ତି ଲଟା ସଫା କରିବା ପାଇଁ ମଧ୍ୟ ମେସିନ୍ ଅଛି ଆଗକାଳର ସେମିତି କିଛି ନଥିଲା ଏବେ ମଧ୍ୟ ବିଭିନ୍ନ ବିଭିନ୍ନ ପ୍ରକାର ନୂଆ ନୂଆ ଯନ୍ତ୍ରପାତି ବାହାରିଥିବାରୁ ଚାଷୀ ଭାଇମାନେ ଆଗକାଳର ଲଙ୍ଗଳ ବ୍ୟବହାର ଛାଡ଼ି ଏବେ ଟ୍ରାକ୍ଟର୍ ଏପରି ଯନ୍ତ୍ରପାତି ନୂଆ ନୂଆ ବ୍ୟବହାର କରୁଛନ୍ତି